ପନ୍ଦର ଅଗଷ୍ଟ ଦୁଇ ହଜାର ଉଣେଇଶ ସତର ଫେବୃଆରୀ ଦୁଇ ହଜାର ଅଠର କୋଡ଼ିଏ ଅକ୍ଟୋବର ଦୁଇ ହଜାର ଉଣେଇଶ ଦଶ ମାର୍ଚ୍ଚ ଦୁଇ ହଜାର କୋଡ଼ିଏ ଦଶ ସେପ୍ଟେମ୍ବର ଦୁଇ ହଜାର ଏକୋଇଶ